ପୁରୁଣା ଆଲ୍ବମ୍ ପୁରୁଣା ଫଟୋ ଏବଂ ନୂଆ ଡିଜିଟାଲ୍ ଫଟୋ ବିଷୟରେ ତାରତମ୍ୟ ମୁଁ କହିବାକୁ ଗଲେ ମୋର ମତରେ ପୁରୁଣା ଫଟୋ ଡିଜିଟାଲ୍ ଫଟୋ ଭିତରେ ବହୁତ୍ ତାରତମ୍ୟ ଅଛି ବହୁତ୍ ତଫାତ୍ ଅଛି ଆଜ୍କାଲ୍ ଆଜିକାଲି ଦୁନିଆରେ ସବୁ ତ ଡିଜିଟାଲ୍ ମାର୍କେଟିଂ ଚାଲିଲାନ ଡିଜିଟାଲ୍ ଫଟୋ ଜମାନା ହେଲାନୁ କିନ୍ତୁ ତାରି ଭିତରେ ବି ଆମେ ଯଦି ପୁରୁଣା କଥା କହିଁବା ୟାଦି ବେଲେ ପୁରୁଣା ଫଟୋ ବହୁତ୍ ବହୁତ୍ ଡିଜିଟାଲ୍ ଟପର୍ର ବହୁତ୍ ଡିଜିଟାଲ୍ ଫଟୋର ବହୁତ୍ ଅଧିକ ଅଧିଗୁଣା ଭଲ୍ ଥିଲା କାରଣ ପୁରୁଣା ଫଟୋରେ ନା ଥିଲା କିଛି ଆଗକାଳରେ ପୁରୁଣା ଫଟୋରେ ନା ଥିଲା କିଛି ଆମର ଏଡ଼ିଟିଂ ଫେଡ଼ିଟିଂ କିଛି ସୁବିଧା ନାଇ ବୋଲେ ଅରିଜିନାଲିଟି ପୁରୁଣା ଫଟୋ ଗୁଡ଼ାକରେ ସବୁବେଲେ ଆମର୍ ସତ୍ୟତା ଥିଲା ସେ ଅର୍ଜିନାଲିଟି ଥିଲା ବେଲେ ଯିଏ ଯେଉଁ ପ୍ରକାରର ସେମିତିଆ ଫଟୋ ଏ ମିଳି ପାରିବ କିନ୍ତୁ ଆଜିକାଲି ଜମାନାରେ ଡିଜିଟାଲ୍ ଜିଜିଟାଲ୍ ଫଟୋ ଯଦି ଜିଜିଟାଲ୍ ଫଟୋ ଦେଖିବା ତାହାଲେ ଜଣଙ୍କୁ ଦେଖିବା ଜଣେ ଦେଖା ଯାଉଥିବ ଗୋଟେ ପରି ତାକୁ ଦେଖିବା ବେଲେ ଫଟୋରେ ସେ ଦେଖାଯାଉଛି ଅନ୍ୟ ପରି ତ ମୋ ମତରେ ପୁରୁଣା ପୁରୁଣା ଫଟୋ ହିସାବ ଠାରୁ ବହୁତ୍ ବଢ଼ିଆ କାଇଁ କି ଆଜି କାଲି ଦୁନିଆକୁ ଦେଖିବାକୁ ଗଲେ ସେ ସେ ପୁରୁଣା କାଳିଆ ଜିନଷ୍ଗୁଡ଼ାକ୍ ଦେଖିବାକୁ ମିଳୁ ନାଇ ନାଇ ତେଣୁ ମୁଁ ତେଣୁ ମୁଁ ମୋ ମତରେ ମୁଁ କହିବାକୁ ଚାହେଁ ଯେ ଓଲ୍ଡ଼ ଇଜ୍ ଗୋଲ୍ଡ଼ କୁହାଯାଏ କାରଣ ପୁରୁଣା ଯେତେ ପୁରୁଣା ଯେତେ ଦିନ ହେଲେ ବି ସେଇଟା ସେମିତି ସାଇତି ହେଇକି ରଖାଯାଇ ପାରିବ କିନ୍ତୁ ଆଜିକାଲି ଦୁନିଆରେ ଚାଲୁ ଥିବା ଡିଜିଟାଲ୍ ପଟୋ ଗୁଡ଼ିକ କିଛି ଦିନ ପାଇଁ ତାହା କିଛି ଦିନ ଦେଖିଲା ପରେ ସେଗୁଡ଼ିକୁ ମନକୁ ମୁଗ୍ଧ ହେବ ନାହିଁ କିନ୍ତୁ ପୁରୁଣା କାଳିଆ ଫଟୋ ଗୁଡ଼ାକ ଆମେ ଯଦି ଦେଖିବା ତାହାଲେ ସେଇଟା ଯେବେ ଦେଖିଲେ ଯେମିତି ଦେଖା ଯାଏ ସେମିତି ଦେଖା ଯାଉଥିବ ସବୁ ଦିନପାଇଁ ସେମିତିଆ ଦେଖା ଯାଉଥିବ କିନ୍ତୁ ଆଜିକାଲିର ଫଟୋଗୁଡ଼ାକ ଦେଖିଲେ ନାମ ମାତ୍ର କିଛି କ୍ଷଣ ପାଇଁ ସେଇଟା ସୁନ୍ଦର ଦେଖା ଯାଇଥାଏ କେତେ କିଛି କିନ୍ତୁ କିଛି ଦିନ ଗଲା ପରେ ତାହା ସେମିତିଆ ସୌନ୍ଦର୍ଯ୍ୟତା ନ ଥାଏ ତେଣୁ ମୋ ମତରେ ପୁରୁଣା ଓ ପୁରୁଣା ଫଟୋ ଏବଂ ନୂଆ ଡିଜିଟାଲ୍ ଫଟୋ ଭିତରେ ତାରତମ୍ୟ ଦେଖିଲେ ମୁଁ ସବୁବେଳେ ପୁରୁଣା ଫଟୋକୁ ଶ୍ରେୟ ଦବାକୁ ଚାହିଁବି କାହିଁକି ନା ଓଲ୍ଡ଼ ଇଜ୍ ଗୋଲ୍ଡ଼ କୁହାଯାଏ ତେଣୁ ମୋ ମତରେ ସବୁଠାରୁ ବଢ଼ିଆ ପୁରୁଣା ଫଟୋ